ଆମର୍ ନିଜ ବଗିଚାରେ ଆମେ ରକ୍ଷାବେକ୍ଷଣ କରିବାର୍ ଲାଗି ଆମେ ପୋକ ପୋକମାନଙ୍କୁ ମାର୍ବାର୍ ଲାଗି ପୋକ ମଶା ମାର୍ବାର୍ ପୋକ ମଶା ମାର୍ବାର୍ ଲାଗି ଆମେ ଔଷଧ ମାଧ୍ୟମରେ ସ୍ପ୍ରେ କରୁସୁଁ ଅର୍ ସେଥିରୁ ଆମେ କେନ୍ତିକିରି ସମୁଖୀନ ସମୁଖୀନ ହେଉଛୁ ଯେ ନୂଆମରେ ଟା ଆମର୍ ଯେତେ ବି ମଶା ମାଛି ଅଛନ୍ ସମସ୍ତଙ୍କୁ ଆମର୍ ଔଷଧ ମାଧ୍ୟମରେ ତାହାକୁ ମରାଯାସି ଆଉ ସେଥି ନିଜ ବଗିଚା ସୁରକ୍ଷଣ ସୁରକ୍ଷା ରହିପାରସି ଅର୍ ନିଜର୍ ବଗିଚାରୁ ଆମେ ଯେତ୍କି ପନିପରିବା ଫୁଲ ଫଲ ଇତ୍ୟାଦି ଯେତ୍କି ବି ଆମେ ପାଇପାରୁଛୁଁ ସେଥିରୁ ପୋକରୁ ବି ବଞ୍ଚି ପୋକମାନେ କେନ୍ତିକିରି ମର୍ବାଲାଗି ସେଟା ଚେଷ୍ଟା କରୁଛନ୍ତି ଚେଷ୍ଟା କର୍ବା ଲାଗି ଆମେ ଚେଷ୍ଟା କରୁସୁଁ ଅର୍ ମଶା ମାଛି କେନ୍ତି ନା ହେଇପାର୍ବେ ଆମର୍ ନିଜର୍ ବଗିଚାରେ ନିଜର୍ ଫଲ୍ କେନ୍ତିକିରି ଭଲ୍ସେ ରହିବା ସେଟା ଆମେ ଔଷଧରେ ସିଞ୍ଚନ କରିକିରି ଆମେ ଭଲ୍ସେ ଆମର୍ ଯେତ୍କି ବି ଅଛେ ଆମର୍ ବାଇଗଣ କି କୋବି ଯାହା ହେଉଛି ଆମେ ଔଷଧ ରୂପେ ମରା ଯାଇକିରି ଆମେ ଆମର୍ ନିଜର୍ ବଗିଚା ସୁରକ୍ଷିତ ରଖିପାରସୁଁ